ପାରମ୍ପରିକ ଉତ୍ସବ ନୃତ୍ୟ କରିବା ସମୟରେ ଲୋକମାନେ ମାନଙ୍କ ମଧ୍ୟରେ ସବୁ ପର୍ବଙ୍କ ମଧ୍ୟରେ ଡାଲଖାଇ ହେଉଛେ ଅନ୍ୟତମ ସେଥିରେ ସ୍ତ୍ରୀ ଲୋକମାନେ ସମ୍ବଲପୁରୀ ଶାଢ଼ୀ ପିନ୍ଧନ୍ତି ପୁରୁଷମାନେ ତାଙ୍କ ଢିଲା ଓ ଧୋତି ପିନ୍ଧନ୍ତି ଆଉ ତାଙ୍କ ବେକରେ ବିଭିନ୍ନ ପ୍ରକାର ମାଳା ପିନ୍ଧନ୍ତି ତାପରେ ଖଗଲା ତଡ଼କୀ ଇତ୍ୟାଦି ଝମୁକା ପିନ୍ଧନ୍ତି ସେଥିରେ ସେମାନେ ସଜବାଜ ହୋଇ ହୋଇ ସେମାନେ ନୃତ୍ୟ ପରିବେଷଣ କରନ୍ତି ସେଥିରେ ସେମାନେ ହସଖୁସିରେ ଡାଲଖାଇ ନାଚନ୍ତି ଆମର ସମ୍ବଲପୁରୀ ଶାଢ଼ୀ ପିନ୍ଧି ତଡ଼କୀ ଇତ୍ୟାଦି ବିଭିନ୍ନ ମାଳା ପିନ୍ଧି ସେମାନେ ନୃତ୍ୟ ପରିବେଷଣ କରନ୍ତି ସେମାନେ ଖୁସିରେ ତାଙ୍କର ନୃତ୍ୟ ପରିବେଷଣ କରି ତାଙ୍କର ଶରୀରରେ ଯେତେ ନୃତ୍ୟକ୍ରମ ଅଛି ତାହାକୁ ଦୂରରେ କରନ୍ତି